ହଁ ସାଙ୍ଗ ବୋଲେ ମୁଇଁ ମୁଁ ଶୁଣଲି ଏଠି ଆମ ବଣ୍ଡାଗଡ଼ରେ ଗୋଟେ ଭଲ ଯାତ୍ରା କ'ଣଟେ ହେଉଛି ମୁଁ ଶୁଣିଲି ଏଇଟା ଏଇଟା ସତରେ ନା କ'ଣ

ହଁ ହଁ ହଁ ଯିମି ବୋଲି ଭାବିଥିଲି ଯେ ମୁଁ ସେଇଠି ଗୁଟେ ଦୋକାନ୍ ଲଗେଇଲେ ଭଲ ଭଲ ହେଇଥାନ୍ତା କି ନାଇଁ

ହଁ ହଁ ମୁଁ ହଁ ସେଇଟା ଭଲ ତ ଦୁଇଲୋକ ମିଶିକି ଗୋଟେ ଦୁକାନ୍ ଦେଲେବି ଭଲ ଏଇଟା ଦୁକାନ୍ ଇନକମ୍ ବଢିଆ ଭଲ ଭଲ ଭଲ ବାକ୍ସ ଭଳିଆ ଭଲ୍ ହବ ସେଇଟା ନାଇଁ କି ହଁ ବୋଲେ କ'ଣ ହଁ ହଁ ହଁ ହଁ ଆହୁରି ଅଛି ହଁ ହଁ ହଁ

ହଉ ହଉ ହଁ ହଁ ହଁ ହଁ

ହଁ ହଁ ହଉ ସିଏ ତ ହଉ ହଉ ହଉ ବୁଝିଲି ସେଏ ତ କାକୁଡ଼ି ବିକୁଛି ଆମେ କ'ଣ କର୍ବା ଚାଁଓମିନ୍ ଦୁକାନ୍ ଖୁଲିଦେବା ନାଇଁ କି ନା କ'ଣ କହୁଛ ହଁ ହଁ ହଁ ହଁ ହଁ

ହଁ ହଁ ହଉ ସେଇଟା ଦେଇ ଦେବା ନାଇଁ କି ହଁ

ହଁ ହଁ ହଁ

ହଁ ହଁ ହଉ ଠିକ୍ ଅଛି ଧରି ଆଇବି ମୁଁ ହେଲା ହଉ ହେଲେ କେତେବେଲେ ବାହାରବା ହଉ ଠିକ୍ ଅଛି ହଉ ଠିକ୍ ଅଛି ଆଉ ଦୁକାନ୍ ସେଇଟା ବି ଠିକ୍ କଥା ହେଲେ ମୁଁ ବା ମୁଁ କ'ଣ କହୁଛି ମୁଁ ଯାଉଛି ସେଟା ମୁଁ କିଣିକି ଆଣିଥିମି ହେଲା ମୁଁ ଯାଉଛି ବର୍ତମାନ ହେଲା ବାହାରୁଛି ଠିକ୍ ଅଛି ହଉ ଠିକ୍ ଅଛି ହଁ ହଉ ହେଲେ ମୁଁ ବାହାର୍ ମୋ ହେଲା ହଁ ହଁ ଠିକ୍ ଅଛି ଠିକ୍ ଅଛି